ଥଣ୍ଡା ଭଲ କରିବା ପାଇଁ ସାଧାରଣତଃ ତୁଳସୀ ପତ୍ରକୁ ଚିପୁଡ଼ିକି ତା ରସ ଆଉ ମହୁ ମିଶେଇକି ପିଅନ୍ତି ଆଉ କାଢ଼ା ଆଉ ଅଦା ତେଜପତ୍ର ଚାହାପତି ମିଶେଇକି ଚାହା କରିକି ପିଅନ୍ତି ଯାହାଦ୍ୱାରା କି ଥଣ୍ଡାରୁ ଉପଶମ ମିଳେ